ଆମ ଦେଶରେ ଆଜି ସ୍ୱାସ୍ଥ୍ୟ ସେବା ଶସ୍ତା ଏବଂ ସୁନ୍ଦର ହୋଇଛି ଡାକ୍ତରଖାନା ସବୁ ଅଞ୍ଚଳରେ ରହିଛି ଏବଂ ସମସ୍ତ ଲୋକ ଏହାର ଉପଲବ୍ଧି ଉପଭୋଗ କରୁଛି ନବୀନ ପଟ୍ଟନାୟକ ଆଜି ବିଭିନ୍ନ ପ୍ରକାର ଉପାୟରେ ଜନସାଧାରଣମାନଙ୍କୁ ସୁନ୍ଦର ସ୍ୱାସ୍ଥ୍ୟ ଯେ ସେବା ଦଉଛି ଏବଂ ଲୋକମାନଙ୍କୁ ମରଣ ମୁହଁରୁ ବଞ୍ଚୋଉଛି ବିଜୁ ସ୍ୱାସ୍ଥ୍ୟ ଯୋଜନା ପରି ଉନ୍ନତମାନର ପଦକ୍ଷେପ ନେଇ ବିଭିନ୍ନ ଲୋକଙ୍କୁ ସେ ସରକାରୀ ଏବଂ ବେସରକାରୀ ସ୍ୱାସ୍ଥ୍ୟ ସେବା ଯୋଗାଉଛି ଏବଂ ଲୋକମାନଙ୍କ ମୁହଁରେ ହସ ଖେଳାଉଛି କୋଭିଡ଼୍ ମହାମାରୀ ପରି କୋଭିଡ଼୍ ପରିି ମହାମାରୀରେ ମଧ୍ୟ କିଛିଟା ସଚେତନ ଅବଲମ୍ବନ କରି ଆମ ଓଡ଼ିଶାର ଲୋକ ନିଜର ଜୀବନକୁ ସେ ରକ୍ଷା କରିପାରିଛନ୍ତି ଆମ ସ୍ୱାସ୍ଥ୍ୟସେବା ଉନ୍ନତମାନର ହୋଇଛି ଏଇଟା ସତ କିନ୍ତୁ ପ୍ରତ୍ୟେକ ଡ଼ାକ୍ତରଖାନାରେ ସମସ୍ତ ପ୍ରକାର ସରଞ୍ଜାମ ନାହିଁ ଏଇଟାର ଏଇଟାର ଉନ୍ନତି ହେଲେ ଆମେମାନେ ବେଶି ଖୁସୀ ହବୁ